ଆମେ ଦୌଡ଼ିବା ବା ବ୍ୟାୟାମ କରିବା ପାଇଁ ଆମେ ସବୁଦିନ ଚେଷ୍ଟା କରିଥାଉ କେବେ କେବେ ସମୟ ବି ମିଳିନଥାଏ ହେଲେ ବି ସମୟ ଏତିକି ଇଏ ଦିନ ଭିତରେ ନାଇଁ କିି ଦିନସାରା ଭିତରେ ଆମେ ଟିକିଏ ଟାଇମ୍ କାଡ଼ିକିରି ବ୍ୟାୟାମଟା ନିହାତି ଭାବରେ ଟିକିଏ କରିଥାଉ ଏହା କରିବା ଦ୍ୱାରା ଆମ ଶରୀର ସୁସ୍ଥ ସବଳ ରହିଥାଏ ରୋଗ ଫୋଗ ଏମିତି କୌଣସି ସେମିତି ଦେହ ଅସୁବିଧାରେ ପଡ଼ିନଥାଏ ବ୍ୟାୟାମ ବା ଦୌଡ଼ିବା ଦ୍ୱାରା ଆମ ଶରୀରରେ ରକ୍ତ ପ୍ରବାହିତ ବହୁତ ଭଲରେ ହୋଇଥାଏ ମାନସିକ ସ୍ଥିତି ମାନସିକ ଶାନ୍ତି ବ୍ୟାୟାମ ଆଉ ରନିଂ କରିବା ଦ୍ୱାରା ବା ଦୌଡ଼ିବା ଦ୍ୱାରା ଆମକୁ ମିଳିଥାଏ ଏହି ଦୌଡ଼ିବା ଦ୍ୱାରା ଦେହ ବା ଶରୀରର ବହୁତ କିଛି ଉପକୃତ ହୋଇଥାଏ ଏହା କରି ଆମେ ଆମର ବା ଦୌଡ଼ିବା ଦ୍ୱାରା ଆମ ଶରୀର ସବୁ ଟାଇମ୍ରେ ପୁରା ଫିଟ୍ ବା ସୁସ୍ଥ ହୋଇଥାଏ କୌଣସି ରୋଗ ଫୋଗ ରେ ଶରୀର ଅସୁସ୍ଥ ନ ହେବା ପାଇଁ ଆମେ ସବୁବେଳେ ଦୌଡ଼ିବା ବ୍ୟାୟାମ ଚେଷ୍ଟା କରିଥାଉ ଆମେ ଆମର ଗାଁରେ ଏମିତି ସ୍ପ୍ରିଣ୍ଟ୍ ବ୍ୟବଧାନ ଏମିତି ଟାଇପ୍ର କିଛି ନାହିଁ ଆମେ ଗାଉଁଳି ଗାଁର ଲୋକ ଆମେ ସକାଳ ପାଇଲେ ଆମେ ରାସ୍ତାରେ ଆମେ ଧାଇଁବା ପାଇଁ ଜଙ୍ଗଳିଆ ରାସ୍ତାରେ ଆମେ ଯାଇଥାଉ ବହୁତ ମଜା ଲାଗିଥାଏ ତା'ସହିତ ଆମର ବାହାରିଆ ପବନ ବାଜିବା ଦ୍ୱାରା ଦେହ ମଧ୍ୟ ପୁରା ସୁସ୍ଥ ବା ନିରୋଗୀ ହୋଇଥାଏ ଏହା କରିବା ଦ୍ୱାରା ଆମର ନିଜର ବହୁତ କିଛି ବା ଶରୀରର ବହୁତ କିଛି ଉପକୃତ ହୋଇଥାଏ ଦେହରେ ରୋଗ ନିବାରଣ ଶକ୍ତି ବୃଦ୍ଧି ପାଇଥାଏ ଏହା ଦ୍ଵାରା ଏହା ଦୌଡ଼ିବା ଓ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ହୃଷ୍ଟପୃଷ୍ଟ ଭଲ ହୋଇଥାଏ ଏହା ଦ୍ଵାରା ଆମର ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ବ୍ୟାୟାମ କରିବା ଦ୍ୱାରା ଆମେ ବହୁତ ଭଲରେ ଥାଉ କୌଣସି ଏମିତି ରୋଗ ବା ସିରା ପ୍ରସିିରାରେ ରକ୍ତ ପ୍ରବାହିିତ ହେବାଟା ମଧ୍ୟ ଭଲ ହୋଇଥାଏ ହୃଦରୋଗ ଏହିଗୁଡ଼ାକ କିଛି ହୋଇନଥାଏ କମ୍ରେ ଏହା ଦ୍ଵାରା ଆମ କୌଣସି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଲାବେଳେ ଦୌଡ଼ିବା କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥାଏ ଏହା ଆମକୁ ଦେଖି ମଧ୍ୟ ବହୁତ ଭଲ ଲାଗେ ଆମର ଗାଁସାରାର ସମସ୍ତ ଏମିତି ସାଙ୍ଗସାଥିମାନେ ସବୁବେଳେ ଦୌଡ଼ିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି କାରଣ ଏହା ବହୁତ ଭଲ ଅଭ୍ୟାସ ମଧ୍ୟ ଦୌଡ଼ିବାଟା ଏକ ଏହା ଦ୍ୱାରା ଶରୀର ସୁସ୍ଥ ସବଳ ହୋଇକି ରହିଥାଏ ଏହା କରି ଆମେ ଗାଁସାରାର ଲୋକ ବହୁତ କିଛି ସୁବିଧାରେ ଅଛୁ ଦୌଡ଼ିବା ଏକ ଭଲ ଅଭ୍ୟାସ ହୋଇଥିବା ଯୋଗୁଁ ଆମେ ସମସ୍ତେ ଏହାକୁ ଆଦରି ନେଇଛୁ ଦୌଡ଼ିବା ପାଇଁ ଆମେ ସମସ୍ତେ ମିଳିମିଶି କରି ସାଙ୍ଗସାଥିମାନେ ଯାଉ ମଜାମଜଲିସ୍ରେ ଦୌଡ଼ିବା ଟାଇମ୍ ବା ଦୌଡ଼ିବା ପିରିୟଡ଼୍ଟା ସରାଇକରି ସମସ୍ତେ ମିଳିମିଶିକିରି ଆସିଥାଉ ଏହା ଦ୍ୱାରା ଆମର ସାଙ୍ଗସାଥିମାନଙ୍କ ସହିତ ମିଳା ମିଳାମିଶା ମଧ୍ୟ ବହୁତ ଭଲ ହୋଇଥାଏ